ହ୍ୟାଲୋ ତୁମେ ପରିବା କାଇଁ ବିକୁଛ ବା କ'ଣ କ'ଣ ପରିବା ରଖିଛ କ'ଣ ଭୋଜି କରିବୁ ଯେ ସେଇଥିପାଇଁ ପଚାରୁଥିଲି କ'ଣ କ'ଣ ଦଖିବା ଅଛି ବୁଝେଇ ଲୋକ କହୁଥିଲେ ତୁମ ପାରିବା ମାର୍କେଟ୍ରେ ତୁମ ଦୋକାନଟା ଭଲ ବୋଲି ଆଉ ସେଥିପାଇଁ ଫୋନ୍ କରିଥଥିଲି ଆଉ ତୁମେ କ'ଣ ଏତିକି ପରିବା କହୁଛ ନା କ'ଣ ଆଉ କ'ଣ ଅଛି ଯଦି କହୁନ ଆଉ ସବୁ ରେଟ୍ କ'ଣ କେମିତି ଆଉ ଯୋଉ ଯଇଥାନ୍ତି ସାର ଫାର ପରିବା କି ସାର ସାର ସାରପକା ପାରିବା କି ଯେମିତି ହେଲେ ଶୁଣିବା ପାଇଲି ତ ତୁମ ଦୋକାନକୁ ଟିକିଏ ଭଲ ବୋଲି ଦେଖିବା କହୁଛନ୍ତି ଏଇ ଭୋଜିଫୋଜି ଗୋଟେ କରିବେ ବୋଲି ଆଉ ଯାଇକି ମାର୍କେଟ୍ରୁ ଆଣିବା ଦେଖିବା ପଚାରେ ଦେଖିବା କ'ଣ ଅଛି ଯିବ ନା ଖାଲିଟାରେ ଯାଇକି ଫେରିକି କ'ଣ ଗୋଟେ ଆସିବୁ ସେଥିପାଇଁ ମାନେ ଦେଖିବା ଫୋନ୍ କରିଛି ବୋଇତାଳୁ ଫୋଇତାଳୁ ଅଛି ନା ଦେଖି ତା ରେଟ୍ କେତେ

ପଚାଶ ଟଙ୍କା ହଁ କମ୍ ହେବନି ଆଉ ମୋର ସବୁଥିରୁ ଦରକାର କେଜିଏ କେଜିଏ କେଜିଏ କେଜିଏ ଦରକାର

ହଉ ହଉ ହଉ ଠିକ୍ ଅଛି ରଖ